ଆମେ ସୁସ୍ଥ ସବଳ ରହିବା ପାଇଁ ଆମେ ଛୋଟବେଳୁ ପ୍ରୟାସ କରିବା ଉଚିତ୍ କାରଣ ଆମର ଯଦି ସ୍ୱାସ୍ଥ୍ୟ ଭଲ ରହିବ ତେବେ ଆମେ ସବୁ କାର୍ଯ୍ୟ ଭଲ ଭାବରେ କରିପାରିବା ଏବଂ ଶେଷରେ ଏକ ସଫଳ ମଣିଷ ହୋଇପାରବା ଯଦି ଆମ ସ୍ୱାସ୍ଥ୍ୟ ଠିକ୍ ରହିବ ନାହିଁ ଆମେ ସବୁବେଳେ ଜ୍ଵର ରୋଗରେ ପଡ଼ିବା ତେବେ ଆମେ କୌଣସି କାମ କରିପାରିବା ନାହିଁ ଏବଂ ଆମେ ଖୁବ୍ ଦୁର୍ବଳ ହୋଇଯିବା ସେଥିପାଇଁ ଆମ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଦୌଡ଼ିବାକୁ ତାହାକୁ ଶିକ୍ଷା ଦିଆଯାଏ ଆମର ବିଦ୍ୟାଳୟରେ ଥିବା ପଡ଼ିଆରେ ଛାତ୍ରଛାତ୍ରୀମାନେ ପ୍ରାୟ ସମୟରେ ଦୌଡ଼ା ଦୌଡ଼ି କରନ୍ତି ଦୌଡ଼ିବା ଦ୍ୱାରା ଛୋଟ ପିଲାମାନଙ୍କ ଶରୀର ସୁସ୍ଥ ରହିଥାଏ କାରଣ ଦୌଡ଼ିବା ଦ୍ୱାରା ଆମ ଦେହରୁ ଝାଳ ବାହାରିଥାଏ ଏବଂ ଆମର ବିଭିନ୍ନପ୍ରକାର ମାଂସପେଶୀର ବ୍ୟାୟାମ ମାନେ ହୋଇଥାଏ ସେଥିପାଇଁ ସ୍କୁଲ୍ମାନଙ୍କରେ ଗୋଟିଏ କ୍ଲାସ୍ ଦୌଡ଼ିବା ଦୌଡ଼ ଦୌଡ଼ିବା ବ୍ୟାୟାମ ପାଇଁ ରଖାଯାଇଥାଏ ଏହା କରିବା ଦ୍ୱାରା ଛୋଟ ଛୋଟ ପିଲାମାନେ ସେମାନେ ଖୁବ୍ ସୁସ୍ଥ ଅନୁଭବ କରିଥାନ୍ତି ଏବଂ ସେମାନେ ସୁସ୍ଥ ରହିବା ଦ୍ୱାରା ଆଗକୁ ସବୁ ଭଲ କାମମାନେ ମଧ୍ୟ କରିପାରିଥାନ୍ତି